ଆମ ବଗିଚାରେ ବିଭିନ୍ନ ପ୍ରକାର ଗଛ ଦେଖିବାକୁ ପାଇଥାଉ ଯାହାକି ସୂର୍ଯ୍ୟମୁଖୀ ଗୁଆ ଓଉ ଲିଚୁ ଜାମୁଡାଳ ସପେଟା ଇତ୍ୟାଦି ବିଭିନ୍ନ କିସମର ଗଛ ମାନ ଦେଖିବାକୁ ମିଳେ ଏହା ମଞ୍ଜିରୁ ସୃଷ୍ଟି ହୋଇଥାଏ